ହଁ ମ୍ୟାମ୍ ନମସ୍କାର ସବୁକିଛି ଯେମିତି ବରା ସିଙ୍ଗଡ଼ା ସବୁକିଛି ଗୋଟେକୁ ଦଶ ଟଙ୍କା ନାଇଁ ଏଠି ଭଲ ବେପାର ହେଉନି ଭାବୁଛି ହଁ ଏଠି ଭଲ ବେପାର ହେଉନି ପରା ସେଠି କ'ଣ ଭଲ ଚାଲିଛି ହଁ ଏଠି ଲୋକ ବି ଏତେ ମିଳୁନାହାନ୍ତି ହଁ ହଁ ହଁ କ'ଣ ଖାଇବେ କି ହଁ ଏଇଠି ହେଉନି ସେଠି ହେବ ବୋଲି ମୋର ଆଶା ଅଛି ଆପଣ କହୁଛନ୍ତି ଯେତେବେଳେ

ଏମିତି ହିଁ ତ ହେଉଛି ହଁ

ହଁ ଖାଇବାକୁ ଡାକିବି ନା